ଆମ ଅଞ୍ଚଳ ତଥା ରାଜ୍ୟର ଲୋକନୃତ୍ୟ ହେଲା ଓଡ଼ିଶୀ ନୃତ୍ୟ ଯାହାକି ବିଶ୍ୱ ପ୍ରସିଦ୍ଧ ଆମ ଏହି ଆଖପାଖ ଗାଁ'ର ପିଲାମାନେ ଓଡ଼ିଶୀ ନାଚ ଶିଖନ୍ତି ଏବଂ ତା'ର ପ୍ରଚାର ପ୍ରସାର ମଧ୍ୟ କରିଥାନ୍ତି ଏହା ବାଦ୍ ଆମର ପଡ଼ୋଶୀ ରାଜ୍ୟ ସମ୍ବଲପୁରରେ ବି ସମ୍ବଲପୁରୀ ନାଚ ବହୁତ ପ୍ରସିଦ୍ଧ ଏ ସବୁକୁ ଆମେ ଭିଡ଼ିଓ କରି ସବୁଆଡ଼େ ପ୍ରଚାର କରିଥାଉ ଯାହାଦ୍ୱାରା କି ଆମ ରାଜ୍ୟର ଲୋକନୃତ୍ୟ ସବୁ ବିଶ୍ୱ ଦରବାରରେ ପହଞ୍ଚି ପାରିବ ଏବଂ ଏସବୁ କଳାକୁ ଆମେ ଛୋଟ ପିଲାମାନଙ୍କୁ ପିଲାବେଳୁ ହିଁ ଶିକ୍ଷା ଦେଇଥାଉ ଯାହାଦ୍ୱାରା କି ଆଗାମୀ ପିଢ଼ିରେ ଏସବୁ କଳା ବା ନୃତ୍ୟର ପରମ୍ପରା ସବୁ ବଞ୍ଚି ରହିବ ଏବଂ ଏହା ପିଢ଼ି ପରେ ପିଢ଼ି ଆଗକୁ ଚାଲିବ ବୋଲି ମୋର ଆଶା ରହିଛି ଯେହେତୁ ଏହା ବିଶ୍ୱ ପ୍ରସିଦ୍ଧ ତେଣୁ ଏହାର ପ୍ରଶିକ୍ଷଣ ମଧ୍ୟ ଉଚ୍ଚକୋଟୀର ଦିଆଯାଇଥାଏ ଯାହାକୁ ପିଲାମାନେ ନିୟମଗୁଡ଼ିକୁ ମାନି ଏହାକୁ ପାରମ୍ପାରିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ଆଗକୁ ବଢ଼ିଚାଲିଥାନ୍ତି